ଏବେ ଯେମିତି ଆମେ ଭାବୁଛେ ସମସ୍ତେ ଭାବୁଛନ୍ତି ଆମେ କ'ଣ ଗ୍ରାମାଞ୍ଚଳରେ ଯେନ୍ ଯୁବପିଢ଼ିମାନେ ଅଛନ୍ତି ସେମାନେ ସହର ସହରରେ ଯେନ୍ମାନେ ବସବାସ କରୁଚନ୍ ସେମାନେ ବହୁତ୍ ଭଲ୍ ପାଉଛନ୍ ପସନ୍ଦ କରୁଛନ୍ତି ସୁଖ ଜୀବନସାଥୀ ସେମାନେ ପାଇବେ ହଁ ସମ୍ମୁଖୀନ ହେବେ କାରଣ ଯେନ୍ ଆମ ଜୀବନ ଯେମିତି ଗୋଟିଏ ସହରରେ ଜୀବନ କାଟୁଛି ଗୋଟେ ଝିଅ କି ପୁଅ କିମ୍ବା ଗୋଟେ ଗ୍ରାମାଞ୍ଚଳରେ ଗୋଟେ ଝିଅ ତାଙ୍କ ତାଙ୍କ ମଧ୍ୟରେ ବହୁତ୍ଟେ ସାମଞ୍ଜସ୍ୟ ତ ହୋଇପାରିବନି ପାର୍ଥକ୍ୟ ବହୁତ ଅଛି ତାହାର କାରଣ କି ଜଣେ ଯଦି ଆମ ଗ୍ରାମାଞ୍ଚଳରେ ରହି ପାଠ ପଢ଼ୁଛିି ବଢ଼ୁଛି ବଡ଼ ହେଉଛି ହଁ ପଢ଼ୁଛି ମଧ୍ୟ ସେ କ'ଣ ସେ ସହରେ ଥିବା ପଢ଼ୁଛି ଆଉ କ'ଣ ଆମ ଗ୍ରାମାଞ୍ଚଳରେ ଥିବା ପାଠ ପଢ଼ୁନି ସବୁଆଡ଼େ ସମାନ ପଢ଼ୁଛନ୍ତି ଓ ଗ୍ରାମାଞ୍ଚଳରେ ଯେମିତି ଗୋଟିଏ ମନ ଶାନ୍ତି ଗଛଲତା ସବୁଆଡ଼େ ଥାଏ ମନ ଶାନ୍ତି ସମସ୍ତେ ମିଲାମିଶି ଭଲ ଭାବରେ କରନ୍ତି ହଁ ସହରରେ ମଧ୍ୟ ମିଲାମିଶି କରନ୍ତି କିନ୍ତୁ ଯେ ଯେତିକି ପରିମାଣରେ ଆମ ଗାଁରେ ଗ୍ରାମାଞ୍ଚଳ ଅଞ୍ଚଳରେ ଯେମିତିକି ଯେତିକି ପରିମାଣରେ ଆମେ ମିଲାମିଶି କରୁଛୁ ସେଠାରେ ମିଲାମିଶି ହେତେ ହେଉନି ଆଉ ଆମ ଜୀବନରେ ହଁ ଆମ ଜୀବନରେ ଆମ ସୁଖ ଶାନ୍ତି ଦରକାର କିନ୍ତୁ ଯେନ୍ ସୁଖ ଶାନ୍ତି ଆମ ଗ୍ରାମାଞ୍ଚଳ ଜୀବନରେ ଅଛି ସେଟା ଆମେ ଏବେ ଅନୁଭବ କରିପାରୁନୁ କାରଣ ଆମକୁ ଲାଇଟ୍ ହଁ ଲାଇଟ୍ କ'ଣ ହେଉଛି ସହରରେ ରହୁଛି କିନ୍ତୁ ଆମ ଗ୍ରାମାଞ୍ଚଳରେ ପ୍ରାୟ ଟାଇମ୍ ରହୁନି ଓ କେତେବେଲେ ରହୁଛି କେତେବେଲେ ନାହିଁ ଏମିତି ଆମ ଦୁଃଖ ହଁ ଏବେ ଆମେ ଏହି ଜମା ଏଇ ଆମ ଯେନ୍ ଜୀବନରୁ କାଟୁଛି ଏହି ଆମ ହଁ ଆମ ଟେକ୍ନୋଲୋଜିଟା ବହୁତ ଆଗକୁ ବି ଯାଉଛି ନା ସେଥିପାଇଁ ଆମକୁ ଲାଇଟ୍ ଯେମିତିକି ସେ ସେ ହଁ ସବୁବେଳେ ପାଖରେ ଥିବ ସବୁ ଜିନିଷ ଆମେ ଯଦି ବି ହଁ ଆଗକୁ ବଢ଼ିଲେ ଟିକିଏ ପାଖରେ ଥିବ ଗାଁରେ ଯେଉଁ ଟିକିଏ ପରିଶ୍ରମ କରିବାକୁ ପଡ଼ୁଛି ସେଇଟା ସେଠାକୁ ଗଲେ କମିଯିବ କିନ୍ତୁ କିନ୍ତୁ ଆମେ ସେଠାରେ କ'ଣ ଗୋଟିଏ ଭଲ ଜୀବନସାଥି ପାଇପାରିବା ସୁୁଖୀ ସୁଖୀରେ ରହିପାରିବା କେଉଁଠି କେତେବେଲେ କିଏ ହଁ ରାତିରେ କ'ଣ ହେଇଗଲେ ମଧ୍ୟ ସେଠାରେ ସହରରେ ଏମିତି ଲୋକ ଅଛନ୍ତି କି ପାଖକୁ କହିବାକୁ କି ପଚାରିବାକୁ ମଧ୍ୟ ଆସିବେନି କିଛି କରିବେନି କିନ୍ତୁ ଗ୍ରାମାଞ୍ଚଳରେ ସେଇଟା ଥିଲେ ସମସ୍ତେ ପାଖକୁ ଆସନ୍ତି ଭଲ ଭାବରେ ଆମ ଦେଖାରେଖା କରନ୍ତି ଆମ ସେଟା ଭଲ ଲାଗେ ତାଙ୍କ ବ୍ୟବହାରଟା ଭଲ ଲାଗେ କିନ୍ତୁ ଯେତେବେଲେ ସହରରେ ଆମେ ରହୁଛୁ ହଁ ଏବେ ଏବେ ତ ଆମେ ସମସ୍ତେ ଆମେ ଶୁଣୁଛୁ ଯେ କିଏ ଯଦି ରହୁଛନ୍ତି ଯେଉଁମାନେ ବି କାହାର ଡିଭୋର୍ସ୍ ହୋଇଯାଉଛି କାହା ସେମାନେ ପଲାଇଯାଉଛନ୍ତି କିଏ ଛାଡ଼ିକି ଯାଉଛି ସମସ୍ତେ ତାଙ୍କ ମା' ବାପାକୁ ଛାଡ଼ି ମଧ୍ୟ ଅଲଗା ଅଲଗା ରହୁଛନ୍ତି କ'ଣ ଏଇଟା ଭଲ ଏଇଟା ଭଲ ନୁହଁ ଆମ ଯେମିତି ଗ୍ରାମାଞ୍ଚଳରେ ସମସ୍ତେ ଗୋଟେ ଘରରେ ମିଳିମିଶି ରୁହନ୍ତି ତାଙ୍କ ସେ ହେଉଛି ସୁଖୀ ପରିବାର ସୁଖୀରେ ରୁହନ୍ତି ଯେ ଯେମିତି ରହିଲେ ବି ତାଙ୍କ ପଇସା ନଦେଲେ ବି ଗୋଟେ ଗୋଟେ ଘରେ ବହୁତ ସୁଖୀରେ ରୁହନ୍ତି ସେଇଟା ଭଲ ଲାଗେ ତାଙ୍କ ଘରେ ସମସ୍ତେ ମିିଳିମିଶି ସେମିତି ରୁହନ୍ତି ତାଙ୍କୁ ବହୁତ ଖୁସି ଲାଗେ ଆଉ ଯେମିତି ସହରରେ ଥିବ କିଏ ଘରେ ରହୁଥିବ ତାକୁ ତା ବାପା ମା' ବୁଢ଼ା ବୁଢ଼ା ହୋଇଯାଇଥବେ ତାଙ୍କୁ ସେ ବୃଦ୍ଧାଶ୍ରମରେ ଛାଡ଼ି ଦେଉଥିବେ ଏମିତି କ'ଣ ଭଲ ନୁହେଁ ସବୁବେଲେ ଭଲ ଆକାରରେ ରହିବା ଦରକାର ସେମାନେ ଭଲ ଭାବରେ ରହିଲେ ସେମାନଙ୍କୁ ଭଲ ଆକାରରେ ମାନେ ଯିଏ ବୁଢ଼ାବୁଢ଼ୀ ସେମାନେ ରୁହନ୍ତି ସେମାନେ ନିଜ ବାପା ମା'ମାନଙ୍କୁ ଅଲଗା ଜାଗାରେ ଛାଡ଼ି ସେମାନେ ନିଜ ଭାବରେ ଗୋଟିଏ ଏମିତି ରହିଲେ ସେମାନେ ନିଜ ବାହାରେ ବୁଲି ବୁଲା କରି ଏସ୍ କରିକି ରହୁଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ରହିଲେ କ'ଣ ଦାଦା ଭାଇ କାକା ଯେଉଁମାନେ ବି ଅଛନ୍ତି ସମସ୍ତେ ମିଳିମିଶି ରୁହନ୍ତି ତାଙ୍କ ନିଜ ସେ ପ୍ରତି ଯେଉଁମାନେ ଅଛନ୍ତି ସମସ୍ତେ ସମସ୍ତେ ଗୋଟିଏ ଘରେ ରୁହନ୍ତି ଭଲ ଭାବରେ ରୁହନ୍ତି ସେମାନେ ସେଇଟା ଭଲ ଲାଗେ ସେ ସେ ଯେଉଁ ପରିସ୍ଥିତି ଆସେ କେତେବେଲେ ହଁ କେଉଁ ଅସୁବିଧା ଆସିଲେ ମଧ୍ୟ ସମସ୍ତେ ଏକା ସାଙ୍ଗେ ଗୋଟିଏ ହୋଇକି ସେଟାକେ ସମାଧାନ କରନ୍ତି ସେଇଟା ଗୋଟେ ଭଲ ପରିବେଶ ଭଲ ଲାଗେ ସମସ୍ତେ ଯେଉଁଠି ପ୍ରୋବ୍ଲେମ୍ରେ ସମସ୍ତେ ଜୋଡ଼ିଲେ ଭଲ ଲାଗେ କିନ୍ତୁ ସହରରେ କ'ଣ କେଉଁ ହୋଟେଲ୍ରେ ପାର୍ଟି କରିବେ କେମିତି କ'ଣ କରିବେ ଏମିତି ପ୍ଲାନିଂ କରି କରି ଖାଲି ତାଙ୍କୁ ଭଲ ଲାଗେ ଓ ଆମ ଏଇ ଏଇଥିରେ ସେମାନଙ୍କୁ ମିଳିମିଶି କ'ଣ ଖୁସି ହେଉ କିମ୍ବା ଅସୁବିଧା ହେଉ ସବୁଥିରେ ମଳିମିଶି କାର୍ଯ୍ୟ କରନ୍ତି ଆଉ ସହରରେ ଏହାର ଜୀବନସାଥୀ ସୁଖୀ ଜୀବନ ସାଥୀ ପାଇବାରେ ବହୁତ ଏଥିପାଇଁ ବହୁତ ସମସ୍ୟା ଉପୁଜି ରହୁଅଛି